ଭାରତର ସରକାରୀ ଭାଷା ହେଉଛି ଆମର ରାଷ୍ଟ୍ରୀୟ ଭାଷା ହେଉଛି ହିନ୍ଦୀ ଏବଂ ଦେଶ ଓ ବିଦେଶରେ ଇଂରାଜୀ ଭାଷାର ବ୍ୟବହାର ଚାଲିଛି ସେଥି ମଧ୍ୟରୁ କେତେକ କଥିତ ଭାଷା ଯେପରିକି ବଙ୍ଗଳାର ବଙ୍ଗାଳୀ ଗୁଜୁରାଟର ଗୁଜରାଟୀ କେରଳର ମାଲାୟାଲମ୍ ଆସାମର ଆସାମୀୟା ଓ ଆମ ଓଡ଼ିଶାର ଓଡ଼ିଆ ଭାଷା ଏହି ଭାଷା ମଧ୍ୟରୁ ଆମେ କିଛି ଶିଖିବାକୁ ପାଇଲୁ ଯେ ଭାଷା ଭାଷା ମଧ୍ୟରେ ଅନେକ ସାମଞ୍ଜସ୍ୟ ଅଛି ସେଥିପାଇଁ ଆମେ ଓଡ଼ିଆ ଯଦି ଓଡ଼ିଶାର ବ୍ୟବହାରକୁ ଯାଉ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ କାହିଁକି ନା ଓଡ଼ିଆ ଭାଷାକୁ ବାହାରର ଲୋକମାନେ କେହି ବୁଝି ପାରିନଥାନ୍ତି